ମୁଁ ନୂତନ ରେସିପିଗୁଡ଼ିକ ବିଷୟରେ ଜାଣିବା ପାଇଁ ଟିଭି ସୋ'ରୁ ଅନୁସରଣ କରିଥାଏ ଯାହା ଦ୍ବାରାକି ବିଭିନ୍ନ ପ୍ରକାର ପ୍ରୋଗ୍ରାମ୍ ଦେଇଥାଏ ମୋ' ହାଣ୍ଡିଶାଳ ହେଉ କିମ୍ବା ମୋ' ବୋଉ ହାତ ରୋଷେଇ ହେଉ କିମ୍ବା ମୋ' ରୋଷେଇ ହେଉ ଏହି ପ୍ରକାର ଏହି ପ୍ରୋଗ୍ରାମ୍ ଦେଇଥାଏ ଟିଭିରେ ମୁଁ ଏହାକୁ ଅନୁସରଣ କରିଥାଏ କାହିଁକି ନା ଏଥିରେ ବିଭିନ୍ନ ପ୍ରକାର ରେସିପି ଜଣାଇବା ସହିତ କେମିତି ଏହାକୁ ପ୍ରୋସିଜର୍ ଅନୁସାରେ କରାଯାଇ ପାରିବ ଏବଂ ଏହା କେମିତି ଟେଷ୍ଟି ଜଣା କରାଯାଇପାରିବ ସେଇ ବିଷୟରେ ଅତି ଅବଗତ କରାଇ ଥାଆନ୍ତି ପ୍ରାଞ୍ଜଳ ଭାବରେ ଏବଂ ଏହା କରିବା ଅତି ସହଜ ହୋଇଥାଏ କାହିଁକିନା ସେମାନେ ଯେଉଁ ପ୍ରୋଗ୍ରାମ୍ ଗୁଡ଼ିକ ପ୍ରସାରଣ କରନ୍ତି ସେଗୁଡ଼ିକୁ ସାଧାରଣ ଘରୋଇ ଲୋକ ମଧ୍ୟ ନିଜ ଘରେ କୌଣସି ବେଶି ଜିନିଷ ଉପକରଣ ନ ଆଣି ମଧ୍ୟ କରିପାରିବେ ସେଥିଲାଗି ମୋତେ ସେ ଟିଭି ସୋ'ଟି ଭଲ ଲାଗେ ମୁଁ ମଧ୍ୟ ଟିଭି ସୋ'କୁ ଅନୁସରଣ କରେ ଏବଂ ଅନ୍ୟମାନଙ୍କୁ ମୁଁ ପ୍ରେରଣ କରିବି କି ସେମାନେ ମଧ୍ୟ ସେଗୁଡ଼ିକ ଦେଖନ୍ତୁ ଏବଂ ନିଜେ ନୂଆ ନୂଆ ରେସିପି କରିକି ଅନ୍ୟମାନଙ୍କୁ ଖୁଆନ୍ତୁ ଏବଂ ସେଥିରେ କୌଣସି ବେଶୀ ମସଲାଜାତୀୟ ପଦାର୍ଥ ବ୍ୟବହୃତ ନ ହେଇଥିବାରୁ ମୋତେ ସେ ସବୁଗୁଡ଼ିକ ବହୁତ ଭଲ ଲାଗେ